ଆଉ ମୁଁ ମୋର ଗୋଟିଏ ସଫଳତା ହେଇଥିଲା ଯେଉଁଟାକି ମୁଁ ଆଗୁରୁ ଗୋଟେ ଗୋଟେ ଜାଗାରେ ମୁଁ ରହୁଥିଲି ଯେଉଁଟା ପିଲାମାନଙ୍କୁ ମୁଁ ସାହାଯ୍ୟ କରୁଥିଲି ଛୋଟ ପିଲାମାନଙ୍କୁ ଗୋଟେ ଯେଉଁଟାକି ସେଇଟା ଦିଆ ହେଇଯାଇଥିଲା ପିଲାବେଳୁ ସାହାଯ୍ୟ କରୁଥିଲି ସେ ବାପା ମା ଛେଉଣ୍ଡ ପିଲାଟା ସେ ଆମ ବସ ଷ୍ଟାଣ୍ଡରେ ଥିଲା ସେଇ ପିଲାକୁ ନେଇକି ମୁଁ ଶେଲ୍ଟର ଯାଇଥିଲି ମୁଁ ମୋ କ'ଣ କଲି ବୋଲି ସେ ଆସିଥିଲା ଆସିଲା ମୁଁ ଯାଇଥିଲି ସେଇପଟେ ସେପଟେ ଦେଖିଲି ସେ ପିଲାଟା ଏମତି ହେଇଛି ମୁଁ ଯାଇ ଯାଇ ସାଙ୍ଗେ ସାଙ୍ଗେ ମୁଁ ଚାଇଲ୍ଡ ହେଲ୍ପ ଲାଇନରେ ଫୋନ କରିଥିଲି ଲୋକମାନେ ଆସିଲେ ଚାଇଲ୍ଡ କେୟାରର ଲୋକମାନେ ସେମାନେ ନେଇକି ଗଲେ ସିଏ ମୁଁ ବି ଯାଇଥିଲି ତାପରେ ସେ ପିଲା କେମତି କେଉଁ ଜାଗାରେ ରହିବ ଶେଲ୍ଟର ରୁମରେ ରହିବ ସବୁ ବ୍ୟବସ୍ଥା କରିଥିଲି ଆଉ ସେ ପିଲାକୁ ଭଲ ଶେଲ୍ଟର ରୁମ୍ ଯୋଗାଇ ଦେଇଥିଲି ସେଥିପାଇଁ ମୁଁ ନିଜେ ଗର୍ବିତ ହେଲି ଆଉ ମୋତେ ଲାଗିଲା ଯେ ମୁଁ ଗର୍ବିତ ଆଉ ସଫଳତା ପାଇଛି ଇଏ ବିଷୟରେ ବୋଲିକି ଭାବିଲି